ଜୀବନରେ ମୁଁ ମୋର ପରିବାର କୁ ଅଧିକ ଗୁରୁତ୍ୱ ଦିଏ ଯେପରିକି ମୋର ବାପା ମାଆ କିପରି ଖୁସିରେ ରହିବେ ଏବଂ ମୋର ଭାଇ ଭଉଣୀ କିପରି ଖୁସିରେ ରହିବେ ଯେଉଁଥିପାଇଁ ମୁଁ ଅନେକ ପ୍ରକାରର ପରିଶ୍ରମ କରୁଛି ସେମାନେ ଖୁସିରେ ରହିଲେ ମୁଁ ମଧ୍ୟ ଖୁସିରେ ରହିବି